ଆଜ୍ଞା ମୁଁ ଆଦିତ୍ୟ ଗାହାଣ ମୁଁ ଜଣେ ଭାରତୀୟ ନାଗରିକ ହୋଇଥିବା ଯୋଗୁଁ ନିଜକୁ ଗୌରବାନ୍ଵିତ ମନେ କରୁଅଛି ଭାରତରେ ବେକାରୀ ଲୋକ ପୂର୍ବରୁ ବହୁତ ଥିଲେ କିନ୍ତୁ କ୍ରମଶଃ କି ପାଞ୍ଚ ବର୍ଷ ହେବ ବେକାରୀ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଛି ଏହାର କାରଣ ହେଉଛି ଆମର ପ୍ରଧାନ ମନ୍ତ୍ରୀ ମହୋଦୟ ଶ୍ରୀଯୁକ୍ତ ନରେନ୍ଦ୍ର ନରେନ୍ଦ୍ର ଦାମୋଦର ଦାସ ମୋଦି ଲଗାତାର ବେକାରୀ ଯୁବକ ମାନଙ୍କ ପାଇଁ ଚାକିରି ନିୟୋଜିତ କରୁଛନ୍ତି ଏହାର ଏହାର ଫାଇଦା ଉଠାଇ ବହୁତ ଲୋକମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି ଏବଂ ଅଳ୍ପ ପଇସା ମଧ୍ୟ କମାଇ ପାରୁଛନ୍ତି ଅନ୍ୟଦେଶ ତୁଳନାରେ ଭାରତର ଚାକିରୀ ବ୍ୟବସ୍ଥା ବହୁତ ଉନ୍ନତ କହିବାକୁ ଗଲେ କାରଣ ଏଠି ଭାରତରେ ମହିଳା ମାନଙ୍କୁ ସେତିକି ସୁଯୋଗ ଦିଆଯାଏ ଯେତିକି ଗୋଟିଏ ପୁରୁଷକୁ ମିଳୁଛି ଏବଂ ଏହାର ଦୃଷ୍ଟି ଏହାକୁ ଦୃଷ୍ଟିରେ ରଖି ଆମ ଭାରତ ସରକାର ସ୍ତ୍ରୀ ଲୋକମାନଙ୍କ ପାଇଁ ମଧ୍ୟ ବହୁତ ପଦକ୍ଷପ ନେଇଛନ୍ତି ଯିଏକି ତାଙ୍କୁ ଗୋଷ୍ଠୀ ଦେଉଛନ୍ତି ଗୋଷ୍ଠୀ ସହାୟକରେ ବିଭିନ୍ନ ଲୋନ୍ ଦେଉଛନ୍ତି କମ୍ ସୁଧ ହାରରେ କିନ୍ତୁ ଏହାର କିଛି ଅପକାରିତା ରହିଛି ମଧ୍ୟ ଯେପରି ଗୋଟିଏ ମନେକର ଯଦି ଗୋଟିଏ ଚାକିରୀ ପାଇଁ ଦଶଟି ସିଟ୍ ଅଛି ସେଇଥି ମଧ୍ୟରୁ ନଅଟି ସିଟ୍କୁ ଗୋଟିଏ ଗୋଟିଏ ଜାଗାରେ ନଅଟି ସିଟ୍କୁ ଧନୀ ଲୋକମାନେ ପଇସା ଦେଇ ପଇସା କାରବାର କରି ଆଉ ନିଜେ ହାତେ ହାତେଇ ନେଉଛନ୍ତି ଯାହା ଫଳରେ ଜଣେ ଗରିବ ପିଲା ମଧ୍ୟ ଏଠାରେ ଧନୀ ଲୋକର ଶିକାର ହେଉଛି ସେ ପାଠ ପଢ଼ି ମଧ୍ୟ ଚାକିରୀ ପାଇପାରୁ ନାହିଁ ହେଲେ ଏଇ କଥା ହେଲେ ଏଇ ପ୍ରଥାଟା ଧୀରେ ଧୀରେ କମିବାକୁ ଲାଗିଛି କାରଣ ଯୁଗ ବଦଳୁଛି ଭାରତ ସରକାର ମଧ୍ୟ ବଦଳୁଛନ୍ତି ଏବଂ ଏଥିପ୍ରତି ସରକାରଙ୍କୁ ମଧ୍ୟ ଅବଗତ ହୋଇସାରିଛି କିନ୍ତୁ ଅନ୍ୟଦେଶ ତୁଳନାରେ ଭାରତରେ ରୋଜଗାର କରିବାର ଉତ୍ସ ବହୁତ ସୁବିଧା ଏବଂ ଅଳ୍ପ ପାରିଶ୍ରମିକରେ ଅଳ୍ପ ପରିଶ୍ରମରେ ଅଧିକ ଫ ଅଧିକ ଟଙ୍କା ମଧ୍ୟ ଦେଉଛନ୍ତି ଭାରତ ସରକାର